ଆଜ୍ଞା ସୋନପୁରର ସାଗର ରେଷ୍ଟୁରାଣ୍ଟରୁ କହୁଛନ୍ତି ତ କାହିଁକିନା ମୁଁ ଭାତ ଡାଲି ତରକାରୀ ମାଂସ ଅର୍ଡ଼ର କରିଥିଲି ସେଗୁଡ଼ିକ ତ ମୋର ପାଖରେ ମିଲ୍ ପହଞ୍ଚିଯାଇଛି ଡାଲି ଖଟା ତରକାରୀ ତ ବହୁତ ସ୍ୱାଦ ଥିଲା ଏବଂ ତା' ମଧ୍ୟରେ ଭାତ ଡାଲି ମଧ୍ୟରେ ଚଟଣି ଏବଂ ପାମ୍ପଡ଼ ଆଣି ଦେଇଥିବାରୁ ମଧ୍ୟ ବହୁତ ଧନ୍ୟବାଦ କାରଣ ସେ ପାମ୍ପଡ଼ ବି ମଧ୍ୟ ବହୁତ ଭଲ ଲାଗୁଥିଲା ଏତିକି ବର୍ଷା ବିଜୁଳି ଘଡ଼ଘଡ଼ିରେ ମଧ୍ୟ ରେଷ୍ଟୁରାଣ୍ଟ ବଏ ମୋର ପାଖକୁ ଭାତ ଡାଲି ତରକାରୀ ପହଞ୍ଚାଇ ଦେଇଛି ଯାହା ଫଳରେକି ମୁଁ ସେ ଭାତ ଡାଲି ତରକାରୀ ଖାଇ ମୁଁ ବହୁତ ଖୁସି ଅଛି ଏବଂ ଏ ବର୍ଷା ଘଡ଼ଘଡ଼ି ବିଜୁଳିରେ ମଧ୍ୟ ରେଷ୍ଟୁରାଣ୍ଟ ବଏ ମୋର ପାଖକୁ ଆଣିଥିବାରୁ ବହୁତ ଧନ୍ୟବାଦ କାହିଁକିନା ସେ ନିଜର ଜୀବନକୁ ବାଜି ରଖି ସେ ଭାତ ଡାଲି ତରକାରୀ ଆଣି ଦେଇଛି ତା' ମଧ୍ୟରେ ମୁଁ ଖୁସି ହୋଇ ତାକୁ ମୋ' ତରଫରୁ ମୁଁ ପଚାଶ ଟଙ୍କା ଆହୁରି ଦେଇଛି ତାକୁ ବହୁତ ବହୁତ ଧନ୍ୟବାଦ